ଚାଷ ବିଷୟରେ ମୁଁ କହୁଛି ସରକାର ଆମକୁ ଚାଷ କରିବା ପାଇଁ ବହୁତ କିଛି ଚାଉଳ କରିବା ପାଇଁ ଗହମ କରିବା ପାଇଁ ବହୁତ କିଛି ସରକାର ଆମକୁ ଦେଇଛନ୍ତି ଦେଇଛନ୍ତି କି ଯେମିତି ସାର କିଣିକି ଆଣିଲେ ଦଉ ତା'ପରେ କାଳିଆ ଯୋଜନା ତା'ପରେ ପି କିଷାନ ପି ଏମ୍ ଟଙ୍କାଟା ଛାଡ଼ୁଛନ୍ତି ଆମ ଏକାଉଣ୍ଟରେ ତା'ପରେ ଏସବୁ ଆମକୁ ସରକାର ଆମକୁ ଦଉଛନ୍ତି ତା'ପରେ ସରକାର ଜମିି ନିଶା ଆମକୁ ଦଉ ଦେଲେ ସରକାରରୁ ଆମେ ଜମି ପାଇଛୁ ତା'ପରେ ପି ଏମ୍ କିଷାନ ତା'ପରେ କାଳିଆ ଯୋଜନା ତା'ପରେ ଚାଷ ପାଇଁ ଏବେ ଗାଡ଼ି ତିଆରି କରିଦଉଛନ୍ତି ସେଇଟା ଆମେ ଭଡ଼ା ଦେଉ ଦଉଛନ୍ତି ହେଲେ ବି ଚାଷ ହେଉଛି ଆଗରେ ଗୋରୁ ଗାଈ ବଳଦ ଦେଇକିନା ଚାଷ କରୁଥିଲେ ବହୁତ କଷ୍ଟ ହଉଥିଲା ଲୋକମାନଙ୍କୁ ଏବେ କଷ୍ଟ କମ୍ କମିଗଲା ଚାଉଳ କରିବା ପାଇଁ ଏବେ ଟ୍ରାକ୍ଟରରେ ଚାଷ କରେ ତା'ପରେ ଧାନ ଚାଷ ବର୍ଷା ଟାଇମ୍ରେ ଭଲ ହୁଏ ଧାନ ଚାଷ ହେଲେ ମାଣ୍ଡି ଧାଲ ଧାନ ଚାଷ ହେଲେ ମାଣ୍ଡି ମିଶା ମାଣ୍ଡିରେ ମିଶା କିଛି ପଇସା ଆମକୁ ମିଳେ ମାଣ୍ଡି କଲେ ସେଠି ଆମକୁ ଭଲ ଉପକାର ମିଳେ ତା'ପରେ ଧାନ ଚାଷଟା ବର୍ଷା ଟାଇମ୍ରେ ଭଲ ଭାବରେ ହୁଏ ବର୍ଷା ଟାଇମ୍ରେ କେମିତି ହୁଏ ଚାଷ କରିବା ମାତ୍ରେ ପାଣି ମିଳେ ଆକାଶରୁ ଆମକୁ ପାଣି ଦିଏ ତା'ପରେ ସରକାର ବୋର ଦେଲେ ବୋର୍ ଗରମ ଟାଇମ୍ରେ ବି ଭଲ ହେଉଛିି ସରକାର ସେଇ ଯୋଜନାଟା ଆମ ପାଇଁ କରିଦେଇଛନ୍ତି ଯୋଜନାଟା ହେଲା ବୋର୍ ସବୁ କ୍ଷେତ୍ରରେ କ୍ଷେତ୍ରରେ ବୋର୍ ଖଞ୍ଜି ଦେଇଛନ୍ତି ବୋର୍ରୁ ଆମକୁ ଏବେ ବହୁତ ଭଲ ଭାବରେ ପାଣି ମିଳେ ଆମ କିଛି ଗଛ ମୂଳ ଗଛ ଗୁଛ ଲଗାଇଲେ ପନିପରିବା ଲଗାଇଲେ ଧାନ ଲଗାଇଲେ ଏଇ ସବୁ ଚାଷ କରିବାକୁ ବହୁତ ସୁବିଧା କରିଦେଇଛନ୍ତି